ଚାଷ ପାଇଁ ଜଳର ଉତ୍ସ ହେଲା ବର୍ଷା ଜଳ ଏବଂ ସ୍ଥାୟୀ ଜଳ ହେଲା କୌଣସି ପୋଖରୀ ଗାଡ଼ିଆ ଏହିମାନଙ୍କରେ ମୋଟର ପମ୍ପ ପକାଇ ପାଣି ନିଅନ୍ତି ଏବଂ ଏବେ ବର୍ତ୍ତମାନ ସରକାରଙ୍କ ତରଫରୁ କୃଷି ଜଳ ଯୋଗାଣ ହୋଇଛି ସାତ ଆଠଟି କୃଷକ ଭାଇମାନେ ମିଶିକିଣି ଗୋଟିଏ ଫର୍ମ ପକାଇ ଗୋଟିଏ କୃଷି ଋଣ ଆଣୁଛନ୍ତି ଯେଉଁଟାକି ପାୱାର ପଏଣ୍ଟ ବସେଇ ମାଟି ଖୋଳି ମାଟି ତଳୁ ପାଣି ଉଠାଉଛନ୍ତି ସେଥିରେ ସାତ ଆଠ ଆଠଟି କି ଦଶଟି କୃଷି କୃଷକ ଭାଇମାନେ ଲାଭବାନ ହେଉଛନ୍ତି ଏଲ୍ ଆଇ ପଏଣ୍ଟ ମାଧ୍ୟମରେ ଜଳ ସେଚିତ ହେଉଛି ଆଉ ଜମିକୁ ପାଣି ମଡ଼ାଉଛନ୍ତି ଏହି ଜଳ ଯୋଜନା ସରକାରଙ୍କ ଯୋଜନା